ହଁ ଦେଖିବାକୁ ଗଲେ ଚାଷ କ୍ଷେତ୍ରରେ ଆମେ ବହୁତ ଭଲ ଭାବରେ ଓଡ଼ିଶା ଠାରେ କରିଥାଉ ଆଉ ସେଥିରେ ଖର୍ଚ୍ଚ ମଧ୍ୟ କରିଥାଉ ଯେମିତିକି ପିଡ଼ିଆ ପାଣି ସବୁକିଛି ମାନେ ଖର୍ଚ୍ଚ କରିଥାଉ ଆଉ ପିଡ଼ିଆ ପାଣି ଆଉ ଯନ୍ତ୍ର ମଧ୍ୟ ଯେ କୋଡ଼ି ଶାବଳ କୋଡ଼ି ଶାବଳ କୋଦାଳ ଧରି ମଧ୍ୟ ଆମେ ଯାଇଥାଉ କୃଷି କ୍ଷେତ୍ରରେ କାମଦାମ କରିବାକୁ ଆଉ ସେଥିରୁ ଯାହା ମିଳିବ ଆମେ ପେଟ ପୋଷଣ ପାଇଁ କରିଥାଉ ଆଉ ଖର୍ଚ୍ଚବାର୍ଚ୍ଚ ସେଥିରେ ହିଁ ଆମେ କରିଥାଉ ଆଉ ଧୈର୍ଯ୍ୟ ମାନେ ଧୈର୍ଯ୍ୟ ଧରିକିରି ମାନେ କେମିତି ମାନେ ଗୋଟେ ଦୁଇରୁ ତିନି ମାସ ଧାନ ମାନେ କେମିତି ଅମଳ କରିକି ଥରେ ଆମେ ପଇସା ପାଇକି ମଣ୍ଡିକି ଯେମିତି ପଠେଇଥାଉ ଧୈର୍ଯ୍ୟ ଧର୍ଯ୍ୟ ନହେଲେ କିଛି ବି ହୋଇପାରିବ ନାହିଁ କାରଣ ମୁଁ ଜାଣିଛି ଚାଷ କାମ ଏମିତି ଗୋଟେ ଜିନିଷ ଧାନ ଯେମିତି ଧାନ ଦେଖିବାକୁ ବଲେ ତିନି ଚାରି ମାସରେ ଥରେ ଆମେ ଉତ୍ପାଦନରେ ଖାଇବୁ ଆଉ ତାପରେ ବି ଆମେ ସେ ଟାଇପ୍ର ମାନେ ଇଏ କରିବାକୁ ପଡ଼ୁଛି ପୁରା ଧୈର୍ଯ୍ୟ ମାନେ ବହୁତ ଧର୍ଯ୍ୟ ପୁରା ମାନେ ଦରକାର ସେଥିପାଇଁ କୃଷି କ୍ଷେତ୍ରରେ ହଉ କିମ୍ବା ଅନ୍ୟ କ୍ଷେତ୍ରରେ ହଉ ଧୈର୍ଯ୍ୟ ଧରିକି ମାନେ ପୁରା କାମ କରିବ ଧର୍ଯ୍ୟ ନହଲେ କିଛି ବି ହୋଇପାରିବ ନାହିଁ